ପ୍ରଥମେ ଦେଖିବାକୁ ଗଲେ ଆକାଉଣ୍ଟ ଏକ ବ୍ୟବସ୍ଥା ଅଟେ ଯାହା ଟଙ୍କା ଧରିବା ଦ୍ୱାରା ଡିପୋଜିଟ୍ କରିବା ଦ୍ୱାରା ଏହା ସୁବିଧା ହୋଇଥାଏ ଏବଂ ଯେଉଁ ଅସୁବିଧା ସମୟରେ ମଧ୍ୟ ଆକାଉଣ୍ଟରୁ ଋଣ ଆଦାୟ କରାଯାଏ କିମ୍ବା ଉଠାଯାଏ ଏହା ଏକ ଆକାଉଣ୍ଟ ବ୍ୟବସ୍ଥା ଅଟେ ଯାହା ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଟଙ୍କା ଆଦାନ ପ୍ରଦାନ ହୋଇଥାଏ ଏହା ହେବା ଦ୍ୱାରା ଯୋଗାଯୋଗ କିମ୍ବା ସେ ଆକାଉଣ୍ଟଟା ଠିକ୍ ଭାବରେ ଚାଲିଥାଏ ଏହା ଚାଲିବା ଦ୍ୱାରା ଲୋକଙ୍କ ମାନେ ଲୋକମାନେ ସୁବିଧା ସୁଯୋଗ ହୋଇଥାନ୍ତି ଏବଂ ସୁବିଧା ହୋଇଥିବା ଦ୍ୱାରା ସମସ୍ତେ ଠିକ୍ ଭାବରେ ସେ ପଇସା ଆଦାନ ପ୍ରଦାନ କରିଥାନ୍ତି ଏହା ଏହା ଏହା ଏକ ଏପରିି ବ୍ୟବସ୍ଥା ଅଟେ ଯାହା ସମସ୍ତଙ୍କ ପାଖରେ ରହିଥାଏ ଆକାଉଣ୍ଟ ରହିବା ଦ୍ୱାରା ସମସ୍ତେ ଠିକ୍ ଭାବରେ ଚଲାଇଥାନ୍ତି